ନୟାଗଡ଼ ଜିଲ୍ଲାରେ ରଥଯାତ୍ରା ପାଳନ କରାଯାଏ ସେଠାରେ ପ୍ରଭୁ ପ୍ରଭୁ ଜଗନ୍ନାଥ ବଳଭଦ୍ର ମା' ସୁଭଦ୍ରାଙ୍କୁ ଭକ୍ତମାନେ ଆସି ଦର୍ଶନ କରିଥାନ୍ତି ନୟାଗଡ଼ରେ ମଧ୍ୟ ପଲ୍ଲୀଶ୍ରୀ ମେଳା ହୋଇଥାଏ ଏହା ଏକ ବଡ଼ ଧରଣର ମେଳା ଭାବେ ପରିଚିତ ଏଠାରେ ବିଭିନ୍ନ ପଲ୍ଲୀରୁ ବିଭିନ୍ନ ଗ୍ରାମରୁ ମା' ମାନେ ଆସି ବିଭିନ୍ନ ପ୍ରକାରର ଷ୍ଟଲ ପକେଇ ନିଜ ପେଟ ପୋଷିଥାନ୍ତି ଯେପରିକି ଛତୁ ପକୋଡ଼ା ମୁଗ ପକୋଡ଼ା ବାଉଁଶରେ ଚାଙ୍ଗୁଡ଼ି ଭୋଗେଇ ପାପୋଛ ଚାନ୍ଦୁଆ ଭଳି କିଛି ମାନେ ଜିନିଷ ବିକି ସେମାନେ ସେମାନଙ୍କ ପେଟ ପୋଷିଥାନ୍ତି ଏବଂ ସେଠାରେ ବହୁ କିଛି ଶିଖିଲା ଭଳି ଜିନିଷ ଆମକୁ ଶିଖିବା ପାଇଁ ମିଳିଥାଏ